ମୋର ଦ୍ୱିତୀୟ ଉତ୍ପାଦଟି ହେଲା ଚିଲଡ୍ରେନ୍ସ୍ ବୁକ୍ ଯେଉଁ ଚିଲଡ୍ରେନ୍ସ୍ ବୁକ୍ଟିକୁ ଆଣିଥିଲି ତାହା ବିଲକୁଲ୍ ଭଲ ନୁହେଁ ସେଥିରେ ଶିଖିବା ଭଳି କିଛି ନ ଥିଲା ତାହା ଅଧିକ ଦାମ୍ ନେଲା ଶବ ସେଭଳି କିନ୍ତୁ କିଛି ନ ଥିଲା କିଛି ଲାଭ ପାଇଲିନି ମୁଁ ସେହି ବହିରୁ ମୁଁ ସେହି ବହି ଅପେକ୍ଷା ପୁଅକୁ ନିଜେ ଭଲ ଶିଖାଉ ଅଛି ପାଠ ମୁଁ ଭାବିଲି ସେ ବହିଟିରୁ ଭଲ କିଛି ପାଠ ଶିଖିବାକୁ ମିଳିବ କିନ୍ତୁ ମୋର ଭାବନା ଭୁଲ ଥିଲା ମୋର ଦ୍ବିତୀୟ ଉତ୍ପାଦ ଭଲ ପଡ଼ିଲା ନାହିଁ